ଆମର୍ ଇନ ବିଜ୍ଲିଟା ପ୍ରାଏ ଠିକ୍ ରହିସି କେତନି ଦିନ୍ ଇହାଦେ ଅନି ଟାଇମ୍ ରହିସି ତ ଆମେ ଯେତେବେଲକେ କୌଣସି ଝଡ଼ ତୋଫାନ୍ ହେଲେ ପଲେଇଯାଏସି ଖରାଦିନେ ବେଡ଼୍ରେ ଅନେକ ପ୍ରକାର୍ ଇହାଦେ ବିଜ୍ଲିର କଟକଣା ହେସି ସେତ୍କି ବେଲ୍କେ ଆମକୁ ଗୁଟେ ବହୁତ ଅସୁବିଧା ହେସି ସେଟା ଆମେ ଯେତେବେଲ୍କେ ଇଲେକ୍ଟ୍ରିସିଆନ୍ମାନଙ୍କୁ କହିସୁଁ ସେମାନେ ଗଲା ଏକଦମ୍ ଟିକେ ଅବହେଲା କାମ୍ କରସନ୍ କୌଣସି ପ୍ରକାର୍ ସୁବିଧା ନାଇଁକରନ୍ ସାଏଁକଲା ତ ଆମେ ସେଥିରେ ବହୁତ୍ କିଛି ଅସୁବିଧା ହେସି ଆରୁ ରାତି ଯଦି ବା ନାଇଁଆଏଲେ ବିଜ୍ଲି ଆମେ କିରୋସିନିରେ ଡ଼ିବା ଜାଲ୍ସୁଁ ଆର୍ ରହିସୁଁ ଖରାଦିନିଆଟା ଆମ୍କୁ ଟିକେ ବହୁତ୍ ଖରାପ୍ ପଡ଼୍ସି କିନ୍ ବିଜ୍ଲି ନାଇଁ ଆଏଲେ ବହୁତ୍ ଅସୁବିଧା ହେସି